ହ୍ୟାଲୋ ନମସ୍କାର ମ୍ୟାଡ଼ାମ ସ୍ୱାଗତିକା କହୁଥିଲି ଆପଣ ଡକ୍ଟର ନିବେଦିତା କହୁଛନ୍ତି ତ ଆଜ୍ଞା ମ୍ୟାଡମ ମୋର କିଛି ଜାଣିବାର ଥିଲା ଆପଣଙ୍କର ମେଡିକାଲ ବିଷୟରେ ମୋର ମ୍ୟାଡ଼ାମ କିଛି ଜାଣିବାର ଥିଲା ଯେହେତୁ ଆମର ଏପଟେ ଜଣେ ପେସେଣ୍ଟ ଆପଣଙ୍କ ମେଡିକାଲରେ ଦାଖଲ ହେବାକୁ ଚାହୁଁଛନ୍ତି ହଁ ମ୍ୟାଡ଼ାମ ମୋର ଜାଣିବାର ଅଛି କି ଆପଣଙ୍କ ମେଡିକାଲରେ ସବୁ ପ୍ରକାର କ୍ଲିନ ରହୁଛି ତ ସବୁ ମାନେ ଯାହାବି ଜଣେ ରୋଗୀ ଯେହେତୁ ରହିବେ ମ୍ୟାଡ଼ାମ ଆପଣଙ୍କର ଜଣେ ପେସେଣ୍ଟ ଦାଖଲ ହେବା ପାଇଁ ତାର କେତେ କଣ ଫିସ ରଖୁଛନ୍ତି ଆପଣ ଆଜ୍ଞା ମ୍ୟାଡ଼ାମ ସେ ପାଞ୍ଚ ହଜାର ଟଙ୍କାରେ ଆପଣ କଣ ସବୁ ସୁବିଧା ରୋଗୀ ପାଇଁ ରଖିଛନ୍ତି ଆପଣଙ୍କର ମେଡିକାଲ ତରଫରୁ ଅପେରସନର ସୁବିଧା ରହୁଛି ମ୍ୟାଡ଼ାମ ଆପଣ ଙ୍କର ଅପେରସନ ପାଇଁ ଅପେରସନ ପାଇଁ ଯାହା ସବୁ ଜିନିଷ ଦରକାର ମାନେ ଯେଉଁଗୁଡ଼ା ସବୁ ଆମର ପୂରା ଭଲସେ ଅପେରସନ କରିବା ପାଇଁ ଯାହା ସବୁ ମେଡିକାଲରେ ରହିବା ଦରକାର ସେ ସବୁ ଜିନିଷ ଆପଣ ଙ୍କ ମେଡିକାଲ ରେ ଅଛି ତ ହଁ ମ୍ୟାଡ଼ାମ ବୁଝିଲି କିନ୍ତୁ ଆପଣଙ୍କର ବେଡ଼ ସୁବିଧା ଅଛି ନା ନାହିଁ

ହଁ ମ୍ୟାଡ଼ାମ ଯିବି କିନ୍ତୁ ତା ପୂର୍ବରୁ ମୁଁ ନିଜେ ସବୁ ଜିନିଷ ଜାଣିବାକୁ ଚାହୁଁଛି ଆଜ୍ଞା